ଆଗରୁ ସମସ୍ତେ ଟଙ୍କା ପଇସା ବିଡ଼ା ବିଡ଼ା ଧରିକିନା ଯା ଆସ କରୁଥିଲେ ଦୋକାନରୁ ସାମାନ କିଣିଲେ ଟଙ୍କା ଦେଉଥିଲେ ଦୋକାନରେ ହେଲେ ପଇସା ଦେଉଥିଲେ ବସ୍ ରେ ଗଲେ ପଇସା ଦେଉଥିଲେ ପେଟ୍ରୋଲ ପମ୍ପରେ ଗଲେ ପଇସା ଦେଉଥିଲେ କିନ୍ତୁ ଏପରି କୌଣସି ସ୍ଥାନ ନଥିଲା ଯେଉଁ ଜାଗାରେ ସମସ୍ତେ ଟଙ୍କା ପଇସା ଦେଣ ନେଣ କରୁଥିଲେ ନଗଦ ହିସାବରେ ଦେଣ ନେଣ କରୁଥିଲେ କିନ୍ତୁ ଦୁଇହଜାର ଚଉଦ ମସିହାରୁ ନରେନ୍ଦ୍ର ମୋଦୀ ଆମର କ୍ୟାସଲେସ୍ କରିଦେଲେ ପ୍ରାୟ ଏବେ ଦେଖୁଛନ୍ତି ମୁଇଁ ସମସ୍ତେ ଆଉ ଟଙ୍କା ଧରିକିରି ଯା ଆସ ନାହିଁ କରବାର ସମସ୍ତେ ପେଟ୍ରୋଲ ପକାଇଲେ ସେ ଫୋନପେରେ ଦେଇ ଦଉଛନ୍ ଦୋକାନରୁ ପେଷ୍ଟ ସାବୁନ ସର୍ପ ଯାହାବି କିଣା କୁଣି କରୁଛନ୍ ସବୁ ଫୋନପେରେ ଗୁଗୁଲପେରେ ଏପରି କ୍ୟାସଲେସ୍ କରିକିରି ଦଉଛନ୍ କେହି ଆର ଟଙ୍କା ପଇସା ଧରିକିରି ଯିବାର ନାହିଁ ଛର ଭଦର ହେଲେ ଗଲେ କେସ୍ ଦେବାର ନାହିଁ ସବୁ ଇଣ୍ଟରନେଟ୍ ମାଧ୍ୟମରେ ପଇସା ଦଉଛନ ବସ୍ ରେ ଗଲେ ସବୁ ପଇସା ଦଉଛନ ପଇସା ନାହିଁ ଦେବାର ଆର ସବୁ ଫୋନପେ ଗୁଗୁଲପେରେ ଟ୍ରାଞ୍ଜାକ୍ସନ୍ କରୁଛନ୍ ଏଇଭଳି ଭାବରେ ଆଉ କେହି ଟଙ୍କା ପଇସା ନାଇ ଦେଇକିରି ସମସ୍ତେ ଇଣ୍ଟରନେଟ ବାବଦରେ ଟ୍ରାଞ୍ଜାକ୍ସନ୍ କରୁଛନ୍ ସବୁ ଫୋନପେ ଗୁଗୁଲପେରେ ପଇସା ଦେଣ ନେଣ କାରବାର କରୁଛନ୍